ଆଉ ସରକାର ଆମର କୃଷି ବିଭାଗ ଆମର କୃଷକମାନଙ୍କୁ କିଛି ସୁବିଧା ସେମିତି ଯୋଉ ଦିଆହେଉଛି ବିଦ୍ୟୁତ ତାହାର ସୁବିଧା ଆମେ ପାଇପାରୁନାହୁଁ ଏହା ଏହା ଏ ବିଦ୍ୟୁତରେ ସଂଯୋଗ କିଛି କଲେ ଏହାର ଲୋଡ଼୍ ବଢ଼ିଯାଉଛି ଏହାର ଫେଜ୍ କଟିଯାଉଛି ଏହାକୁ ପୁନର୍ବାର ଆଉ ଉପରେ ବିଦ୍ୟୁତ ସଂଯୋଗ କରିବାକୁ ହେଲେ କିଛି ଟଙ୍କା ଜମା କରିବାକୁ ହବ ସେ ତ ସେ ସୁବିଧା ଆମର ହେଇପାରୁନାହିଁ ସଂଯୋଗ କରିବା ଯୋଗୁଁ ସେସବୁ ସଂଯୋଗ କରିହଉନାହିଁ ସରକାରଙ୍କ ବିଦ୍ୟୁତ ଆମର ସହାୟତାରେ ଆସୁନାହିଁ ଏହା ଯଦି ଆସୁଛି କରେଣ୍ଟ ଦିଆହେଇଛି ଏହା ଏଇ କରେଣ୍ଟକୁ କିଛି ଫାର୍ମରେ ସଂଯୋଗ କରୁଛନ୍ତି ଫଳରେ ଏହାର ଲୋଡ଼୍ ବଢ଼ିଯାଉଛି ଲୋଡ଼୍ ବଢ଼ିଯିବାରୁ ଏହାର ଫେଜ୍ କଟିଯାଉଛି ଏଥିଯୋଗୁଁ ଆମର ସହାୟତା ହେଇପାରୁନାହିଁ ତେଣୁ ଏହାର ସୁବିଧା କରିବାକୁ ହେଲେ ଆମକୁ କିଛି ଟଙ୍କା ଯେଉଁ ଜମା କରିବାକୁ ହବ ସେ ଏହା କହିଛନ୍ତି ଏହା ଜମା ତ ଏତେ ଟଙ୍କା ଜମା କରିହଉନାହିଁ ସେଥିପାଇଁ ଆମର ବିଦ୍ୟୁତ ସଂଯୋଗ ହେଇପାରୁନି ବିଦ୍ୟୁତ ନହେଲେ ଆମର ଚଲାଇ ପାରୁନି ଚଲାଇବା ମାତ୍ରେ ଟେମ୍ପେଚର୍ ଯୋଗୁଁ ଏହା କଟିଯାଉଛି ସେଥିପାଇଁ ଆମର ଚାଷ ମଧ୍ୟ ଭଲ ହେଇପାରୁନି ଆମର ଏସବୁ ଯୋଗୁଁ ଆମେ ବହୁତ ଅସମସ୍ୟାରେ ପଡ଼ି ରହିଚୁ ଏହା ଅସୁବିଧାର ସମ୍ମୁଖୀନ ହେଉଛି ଏହା ବହୁତ ଅସୁବିଧାର କାରଣ ହେଇସାରିଛି